ମୁଁ ଗୋଟିଏ ରାଧା କୃଷ୍ଣ ଚିତ୍ର ଆଙ୍କିଥିଲି ଏବଂ ମୋର ପେଣ୍ଟିଙ୍ଗ କରିବା ବହୁତ ଅଭ୍ୟାସ ମୁଁ ପ୍ରତ୍ୟେକ ଦିନ ଚିତ୍ର ଆଙ୍କିଥାଏ ମୁଁ ରାଧା କୃଷ୍ଣ ଚିତ୍ର ଆଙ୍କି ସେଇଠେ ରଙ୍ଗ ଦେଲାରୁ ସେଇଟା ବହୁତ ସୁନ୍ଦର ଦେଖା ଯାଇଥିଲା ଏବଂ ଆମ ଘର ଲୋକ ବି ସେଇ ଚିତ୍ରକୁ ଦେଖି ବହୁତ ପ୍ରଶଂସା କରିଥିଲେ ଏବଂ ମୁଁ ପ୍ରତ୍ୟେକ ଦିନ ଚିତ୍ର ଆଙ୍କି ପ୍ରତ୍ୟେକ ଚିତ୍ରରେ କଲର୍ ବି ଦେଇଥାଏ ଏବଂ ବାହାରେ ବି ବିକ୍ରି କରିଥାଏ ଆଉ ମନେ ପକେଇବା ପାଇଁ ପ୍ରତ୍ୟେକ ଛବିରେ ମୁଁ ସବୁଦିନ କଲର୍ ଦେଇ ମୁଁ ବଜାରରେ ବିକ୍ରି କରିଥାଏ ଏବଂ ଆମ ଘର ପରିବାର ଲୋକ ବି ମୋତେ ସାହାଯ୍ୟ କରିଥାନ୍ତି ଏବଂ ସାହାଯ୍ୟ ସହଯୋଗ ବି କରିଥାନ୍ତି